ମୋ ବ୍ୟତୀତ ମୋ ସ୍ୱାମୀ ବି ବଗିଚାରେ କାମ କରିବାପାଇଁ ବହୁତ ଭଲ ପାଆନ୍ତି ସେ ବଗିଚାରେ ଯଦି ଗଛମାନଙ୍କରେ ଯଦି ମାଟି ନଥିବ ତା ଗଛ ସେ ଗଛମୂଳରେ ମାଟି ବି ଦେଇଦିଅନ୍ତି ବଗିଚାରେ ଘାସବି ସଫା କରିଦିଅନ୍ତି ଗଛମୂଳରେ ମାଟି ଆଉ ଖତ ଦିଅନ୍ତି ଦୁଇ ଟାଇମ୍ ବି ଗଛମୂଳରେ ପାଣି ଦିଅନ୍ତି ବଗିଚାକୁ ସଦାସର୍ବଦା ସିଏ ସଫା କରି ରଖନ୍ତି ଭଲ ଭଲ ଫୁଲ ଗଛ ଆଣିକି ଲଗାନ୍ତି ନୂଆ ନୂଆ ଯେତିକ ଫୁଲ ଆସେ ସିଏ ଆଣି ବଗିଚାରେ ଲଗାନ୍ତି ବଗିଚାକୁ ଦେଖିଲେ ସମସ୍ତଙ୍କୁ ଖୁସି ଲାଗେ ସମସ୍ତେ କହନ୍ତି ଏତେ ସୁନ୍ଦର ସୁନ୍ଦର ଫୁଲ ଏ ବଗିଚାରେ ଫୁଟିଛି ମୋ ସ୍ୱାମୀ ବହୁତ ସେ ବଗିଚାର ଯତ୍ନ ନିଅନ୍ତି ସାର ଦିଅନ୍ତି ଆଉ ସଦାସର୍ବଦା ସେ ବଗିଚାରେ କାମ କରିବାପାଇଁ ଖୁସି ହୁଅନ୍ତି